ଦେଖନ୍ତୁ ମୁଁ ଆପଣଙ୍କୁ ସତ୍ୟ କଥା କହୁଛି ସରକାରୀ ଯୋଜନା ଆମ ଅଞ୍ଚଳରେ ବହୁତଗୁଡ଼ିଏ ଅଛି କହିବାକୁ ଗଲେ ଆମ ରାଜ୍ୟରେ ବହୁତଗୁଡ଼ିଏ ଅଛି କିନ୍ତୁ ମାନେ ଯେଉଁ ଭଳି ଯୋଜନା ହେଉଛି କିନ୍ତୁ ସେହିଭଳି କାର୍ଯ୍ୟକାରୀ ହେଇପାରୁନାହିଁ ଆମେ ଯଦି କହିବା ଉପକୃତ କଥା ଆମେ ଯଦି କହିବା ଆମେ ସରକାରଙ୍କ ଦ୍ଵାରା ସେତେ ବେଶି ଉପକୃତ ହେଇପାରୁନାହୁଁ ଯେଉଁମାନେ ନିଚ ଜନଜାତି ବା ଯେଉଁମାନଙ୍କର ଏସ ସି ଏସ ଟି କାଟାଗୋରୀ ହେଇଗଲା ସେମାନେ ଟିକେ ଅଧିକ ଯୋଜନାକୁ ଉପଯୁକ୍ତ କରିପାରୁଛନ୍ତି ଏବଂ ତା'କୁ ସେମାନେ ଗ୍ରହଣ କରିପାରୁଛନ୍ତି କିନ୍ତୁ ଯେଉଁମାନେ ଟିକେ ଉପର କାଟାଗୋରୀ ହେଲେ ସେମାନେ ଟୋଟାଲି ମଧ୍ୟ ଶେରାକୁ ଗ୍ରହଣ କରିପାରୁନାହାଁନ୍ତି ଯେମିତି କି ଆମର ବିଜୁ ସ କାଳିଆ ଯୋଜନା ହେଇଗଲା କାଳିଆ ଯୋଜନାରେ କିଛିଟା ଲୋକପାଉଛନ୍ତି କିଛିଟା ଲୋକ ପାଉନାହାଁନ୍ତି ଯେଉଁମାନେ ଆମେମାନେ ଧରନ୍ତୁ ମୋତେ ତ ଲାଗୁଛି ଯେଉଁମାନଙ୍କ ପାଖରେ ପଇସା ଅଛି ସେମାନେ ହିଁ ପାଉଛନ୍ତି ବା ଯେଉଁମାନଙ୍କ ପାଖରେ ପଇସା ନାହିଁ ସେମାନେ ପାଉନାହାଁନ୍ତି ପେନସନ ପାଖପାଖି ଦିଆଯାଉଛି କିନ୍ତୁ ବେଳେ ବେଳେ ମାସେ ଦୁଇ ମାସ ସେମାନେ ବନ୍ଦ କରିଦେଉଛନ୍ତି ଆଉ ପକ୍କାଘର ଯୋଜନା ହେଇଗଲା ଆମ ଅଞ୍ଚଳରେ ଯେଉଁମାନେ ପାଠ ପଢ଼ା ଟିକେ କମ ପଢ଼ିଛନ୍ତି ସେମାନେ ପକ୍କାଘର ଦେଖିନାହାଁନ୍ତି ଏଯାଏଁ ମାନେ ସେଠାରେ ରହିପାରୁନାହାଁନ୍ତି ପକ୍କାଘରରେ କାରଣ ପକ୍କାଘର ଯୋଜନା ସିନା ଆସୁଛି କିନ୍ତୁ ସେଇଟା ତାଙ୍କ ପାଇଁ କାର୍ଯ୍ୟକାରୀ ହେଉନି କିନ୍ତୁ ଏକଚୁଆଲି ସେଇଟା ତାଙ୍କ ପାଇଁ କାର୍ଯ୍ୟକାରୀ ହେବା ଉଚିତ କିନ୍ତୁ ସେଇଟା ତାଙ୍କ ପାଇଁ ନ ହେଇକି ସେଇଟା ଯେଉଁମାନଙ୍କ ପାଖରେ ପଇସା ଅଛି ସେମାନେ ସେଇଟା ତାଙ୍କ ନାଁରେ କରାଇଦେଉଛନ୍ତି ଏଇଭଳି ଭାବେ ବିଭିନ୍ନ ବ ଅସୁବିଧା ଆମେ ଘୋ ଭୋଗ କରୁଛୁ ସରକାରଙ୍କ ପାଖରେ ଏତିକି ଅନୁରୋଧ କି ଆପଣ କାର୍ଯ୍ୟକାରୀ ବା ଯୋଜନା କରିଚାଲନ୍ତୁ କିନ୍ତୁ ତାହା କେତେ ଦୂର କାର୍ଯ୍ୟକାରୀ ହେଉଛି ସେଇଟା ମଧ୍ୟ ଜାଣିବା ଉଚିତ୍